ହଁ ଯୋଗ କେବଳ ଏକ ପ୍ରକାର ବ୍ୟାୟାମ୍ ବ୍ୟାୟାମ୍ ଭି ଆହୁ ଭିଁ ଅଛେ ଯୋଗ କଲେ ବ୍ୟାୟାମ୍ କଲେ ଯେନ୍ତା କି ଆମକୁ ବହୁତ ଭଲ୍ ଲାଗ୍ସି ସକାଳୁ ଉଠି କରି ଆମେ ସମସ୍ତେ ବ୍ୟାୟାମ୍ କର୍ବାର୍ କଥା ଯେନ୍ତା କି ଆମର ସେହତ୍ ଲାଗି ଭଲହେ ଆଉ ଏଇଟା ସକାଳୁ ଯହ କାମ୍କେ ଆସିଥିଲାଗି କି ସକାଳୁ ସବେ ଉଠି କରି ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠି କରି ଯୋଗଟା କଲେ ସୂର୍ଯ୍ୟ ପେହେଲା ଯିନା ସୂର୍ଯ୍ୟ କିରଣ ନାଇ ଆସିଛି ସେଇ ଟାଇମ୍ରେ ଯଦି ଆମେ ଯୋଗଟା କରୁଛୁଁ ତ ଆମ ଲାଗି ସେଇଟା ବହୁତ ଭଲ୍ହେ ଦେହ ସମ ଦିହ ଦିହ ବି ଶରୀର୍ ବି ଆମର୍ ଠିକ୍ସେ ରହିସି ଯେନ୍ତା କି ଆମର୍ ପୁରା ନେଚୁରାଲ୍ ଜିନିଷ ବା ପ୍ରକୃତି ହେ ଯୋଗ କଲେ ଆମର୍ ବଡ଼ିକେ ଷ୍ଟ୍ରଙ୍ଗ୍ ଫିଲ୍ ଆସି ବହୁତ ଭଲ୍ ବି ଆମର୍ ମେଣ୍ଟେନ୍ବି ହେଇପାରସି ଆମକୁ ହଜମ୍ବି ଦେଖାସି ଯେନ୍ତି ଲାଗି କି ଆମେ ବାହାରିବା କିଛି କେମିକାଲ୍ ଯେନ୍ତା କି ମେଡ଼ିସିନ୍ ମାନେ ବି ବହୁତ କିଛି ବାହାର କରି ଦେଲାଣ ବି ସେଇ ଜିନିଷ୍ ଆମେ ନାଇ ୟୁଜ୍ କରୁ ଯଦି ଆମେ ପ୍ରକୃତି କି ବେଶୀ ବି ଅପନ୍ଉଛୁ ତ ସେଇଟା ହଉଛି ଆମ ମଣିଷମାନଙ୍କ ଲାଗି ବହୁତ ଭଲ୍ ବେଟର୍ ହେସି ସେ ତାନୁ ବହୁତ ଭଲ୍ ହେସି ଏଇଟା କି ଆମର୍ ଯୋଗ କରିବା ଜରୁରୀ ହେ ସବୁ ଦିନ୍ ସକାଳୁ ଉଠି କିରି ଯୋଗ କଲେ ଆମ ଶରୀର୍ କେ ବହୁତ ଭଲ୍ ମିଲ୍ସି